ଆମ ଓଡ଼ିଆମାନେ ସାଧାରଣ ପଖାଳ ଶାଗ ଭଜା ଖାଇବା ପାଇଁ ଭଲ ପାଆନ୍ତି ତ ଆମର କେବେ ଭାତ ଡାଲି ଘାଣ୍ଚ ଏସବୁ ହୁଏ ତାପରେ ଆମ ସାଧାରଣ ଆମର ଓଡ଼ିଆମାନଙ୍କର ଟିକେ ବେଶୀ ପର୍ବପର୍ବାଣୀ ମାନନ୍ତି ପର୍ବପର୍ବାଣୀ ହେଲେ ପିଠା ପଣା ଟିକେ ଅଧିକା ଖାଇବା ପାଇଁ ଭଲ ପାଆନ୍ତି ଆମ ସାଧରଣ ଆମ ଘରେ ଆମର ପିଠା ପଣା ଟିକେ ଅଧିକା ଛୁଆ ପିଲାମାନେ ଖାଇବା ପାଇଁ ଭଲ ପାଆନ୍ତି ତ ସେଥିପାଇଁ ଆମର ଆରଷା ପିଠା ମଣ୍ଡା ପିଠା କାକେରା ପିଠା ଏସବୁ ପାଇଁ ଟିକେ ଅଧିକା ଭଲ ପାଆନ୍ତି ଆମ ଘରେ ସାଧାରଣ ମଣ୍ଡା ପିଠା ଟିକେ ଅଧିକା ଭଲ ପାଆନ୍ତି ମଣ୍ଡା ପିଠା ଆମର କଇଲେ ଚୁନା କୁଟାଯାଇ ଚୁନା କୁଟିକି ଖଡ଼ି ଧରା ହୁଏ ତାପରେ ସେଥିରେ ପୁର ଦିଆଯାଇ ନଡ଼ିଆ ଆଉ ନଡ଼ିଆ ବାଦାମ ଖସା ଚିନି ଏସବୁ ତାଦେହରେ ଦେଇକି ତାକୁ ହଁ ସିଜେଇକି ଆଉ ତାକୁ କରାଯାଏ ସେଥିରେ ପୁର ଦେଇକି ତାକୁ ସିଝେଇକି କରାଯାଏ ହଉ ହଁ ତା ଭିତରେ ବାଫ ଦେଇକି ତାକୁ କରାଯାଏ ଆଉ ସାଧାରଣ ଆମର ଟିକେ ପର୍ବ ପୁନେଇ ହେଲେ ଛୁଆମାନେ ମାଂସ ମୁଢ଼ି ଏସବୁ ଭଲ ପାଆନ୍ତି ଆରିଷା ପିଠା ଖାଇବା ପାଇଁ ଭଲ ପାଆନ୍ତି ଆରିଷା ପିଠାକୁ ପ୍ରଥମେ ଚିନିକୁ ଖଡ଼ି ଧରାଯାଏ ଖଡ଼ି ଧରିଲା ପରେ ତା ଦେହରେ ଚୂନା ଦେଇକି ତାକୁ ଭଲ ଭଲ ଭାବରେ ଖଡ଼ି ଧରିକି ତା ଦେହରେ ଖସା ଦେଇକି ତାକୁ କିଏ ବାଦାମ୍ ବି ଦିଅନ୍ତି ଖସା ବି ଦିଅନ୍ତି ନଡ଼ିଆ ବି ଦିଅନ୍ତି ଏ ସବୁ ଦେଇକି ତାକୁ ଗରମ ତେଲ ଗରମ ହେଲେ ତେଲରେ ଛଣାଯାଏ ଛାଣି ଛାଣିକି ତାପରେ ଥଣ୍ଡା ହେଲେ ଖାଇତେ ଭଲ ଲାଗେ ଆଉ ଆମ ସମ ପରିବାରେ ସ୍ୱାମୀ ପିଲାମାନେ ଖାଇବା ପାଇଁ ଭଲ ପାଆନ୍ତି